ସ୍ୱୟଂସହାୟକ ଗୋଷ୍ଠି ବିଷୟରେ ମୋର ମତାମତ ଏହିକି ଯେ ଆଗରୁ ମହିଳାମାନେ ଘରୁ ବାହାରୁ ନଥିଲେ କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ସ୍ୱୟଂସହାୟକ ଗୋଷ୍ଠିରେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଅଛି ତ ସେତେବେଳେ ସେମାନେ ସମସ୍ତେ ଏକାଠି ହୋଇ ଦଶ ଜଣିଆ ହେଉ ବା କୋଡ଼ିଏ ଜଣିଆ ହେଉ ସମସ୍ତେ ମା ମାନେ ମିଶିକି ତାଙ୍କର ସେଠି ପଇସା କଲେକ୍ସନ କରିକି ପଇସା ସଞ୍ଚୟ କରିକି ସେମାନେ ତାଙ୍କର ପଇସା ରଖିପାରିଲେ ଜମା କରି ବ୍ୟାଙ୍କ ରଖିପାରିଲେ ତା'ପରେ ଏହି ଯାହା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ସମସ୍ତେ ତାଙ୍କର ବିଭିନ୍ନ ପ୍ରକାର ଚାକିରି ମଧ୍ୟ ପାଇ ପାରିଲେ ଯେମିତି କି ହେଉ ଆମର ସିଆରପି ହେଉ କୃଷି ମିତ୍ର ହେଉ ବିଭିନ୍ନ ପ୍ରକାର ନିଯୁକ୍ତି ସେମାନେ ମଧ୍ୟ ପାଇ ପାଇକି ସେମାନେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି